ଓଡ଼ିଶାରେ ପାରମ୍ପରିକ ଔଷଧ ସହିତ ସ୍ୱାସ୍ଥ୍ୟ ସେବା ମଧ୍ୟ ସମଧିତ ଭାବେ ଜଡ଼ିତ ଯେମିତିକି ଆମର ଆୟୁଷ୍ମାନ ଭାରତ ହଉ ଏମ୍ସ ଆୟୁର୍ବେଦିକ ବିଭାଗ କିମ୍ବା ବି ଏମ ଏସ୍ ଏସବୁ ଦ୍ୱାରା ମଧ୍ୟ ଆଜିକାଲି ଲୋକମାନେ ଆୟୁର୍ବେଦିକ ମେଡ଼ିସିନ୍କୁ ବହୁତ ଭାବରେ ବ୍ୟବହାର କରୁଛନ୍ତି ଆଉ ଆୟୁର୍ବେଦିକ ମେଡ଼ିସିନ୍ ଜଲ୍ଦି କାମ ନକଲେ ବି ସେଇଟା ଆରୋଗ୍ୟ ସମ୍ପୂର୍ଣ୍ଣ ରୂପରେ କରିଥାଏ ଯେମିତିକି ଆମର ବହୁତ ପୁରାତନକାଳରୁ ବ୍ୟବହାର ହେଇଆସୁଛି ଆୟୁର୍ବେଦିକ ଯେଉଁଟାକି ଆଗରୁ ଜଡ଼ିିବୁଟି ହିସାବରେ ଲୋକମାନେ ବ୍ୟବହାର କରୁଥିଲେ କିନ୍ତୁ ଆଜିକାଲି ହସ୍ପିଟାଲ୍ ମାଧ୍ୟମରେ ମଧ୍ୟ ଲୋକମାନଙ୍କୁ ସେ ମେଡ଼ିସିନ୍ ଦିଆଯାଉଛି ଆଉ ଗୋଟେ ଡିଗ୍ରୀ ଅଛି ଯେଉଁଟାକି ବି ଏମ ଏ ଯାହାକୁ ଆମେ ବେଚଲର୍ ଅଫ୍ ଆୟୁର୍ବେଦିକ ମେଡ଼ିସିନ୍ ଆଉ ସଜରୀ କହିଥାଉ ଏଇଟା ଗୋଟେ ଏମିତିଆ କୋର୍ସ ଯେଉଁଥିରେକି ପିଲାମାନେ ସେଇ କୋର୍ସଟା କରିକି ଯାହାହେଲେ ବି ତାଙ୍କର ଆୟୁର୍ବେଦିକ ମେଡ଼ିସିନ୍ ହିସାବରେ ଲୋକମାନଙ୍କୁ ଚିକିତ୍ସା କରିପାରୁଛନ୍ତି ଆଜିକାଲି ଏ ଯେଉଁ ଆୟୁବେଦିକ ମେଡ଼ିସିନ୍ ଯାକ ବହୁଳ ଭାବରେ ବ୍ୟବହାର ହେଉଛି ଆଉ ଯେଉଁଟାକି ପାରମ୍ପରିକ ଔଷଧ ଥିଲା ତାକୁ ଏବେରେ ସମୂଳ ଭାବରେ ଆୟୁର୍ବେଦିକ ଭାବରେ ବ୍ୟବହାର କରି ହେଉଛି ବି ଏମ ଏସ୍ ଡିଗ୍ରୀ ମାଧ୍ୟମରେ ମଧ୍ୟ ପିଲାମାନେ ପାଠ ପଢ଼ିକି ଲୋକମାନଙ୍କୁ ବୁଝାଇ ପାରୁଛନ୍ତି ଆଉ ଏଇଟା କ'ଣ ରୋଗକୁ ସମ୍ପୂର୍ଣ୍ଣ ଭାବରେ ନାଶ କରୁଛି ଯାହାକି ଆଜିକାଲି ବହୁତ ଲୋକପ୍ରିୟତା ମଧ୍ୟ ପାଇପାରିଛି ଆଗକାଳ ଲୋକମାନେ କିଛି ସ୍ୱାସ୍ଥ୍ୟ ସୁବିଧା ନଥିବା ହେତୁ ଆୟୁର୍ବେଦିକ ଜଡ଼ିିବୁଟିକୁ ବ୍ୟବହାର କରୁଥିଲେ କିନ୍ତୁ ଆଜିକାଲି ବହୁତ ମେଡ଼ିସିନ୍ ହସ୍ପିଟାଲସ୍ ଖୋଲିବା ପରେ ମଧ୍ୟ ଲୋକମାନେ ବହୁତ ସୁବିଧାରେ ବଞ୍ଚିତ ହଉଛନ୍ତି ସେଥିଲାଗି ବଡ଼ ବଡ଼ ଆୟୁଷ୍ମାନ ଭାରତ ଯୋଜନା ଏମ୍ସ ହସ୍ପିଟାଲ୍ ମାଧ୍ୟମରେ ମଧ୍ୟ ଲୋକମାନଙ୍କୁ ଆୟୁର୍ବେଦିକ ଜିନିଷ ଔଷଧ ମିଳିପାରୁଛି ଯାହାକି ସେମାନଙ୍କ ପାଇଁ ବହୁତ ଭଲ ସ୍ୱାସ୍ଥ୍ୟକର ମଧ୍ୟ ଆଉ ସେମାନେ ରୋଗରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମଧ୍ୟ ପାଇପାରୁଛନ୍ତି ଆଗାମୀ ବହୁତ ଯୁଗ ପର୍ଯ୍ୟନ୍ତ ବି ଆୟୁର୍ବେଦିକ ମେଡ଼ିସିନ୍କୁ ସମସ୍ତେ ବ୍ୟବହାର କରିଲେ କାହିଁକି ନା ଏଇଟା ବହୁତ ଭାବରେ ବ୍ୟବହାରକାରୀ ଆଉ ଲୋକମାନଙ୍କୁ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଏ ନାହିଁ ଆଉ ଲୋକମାନେ କୌଣସି ଅସୁବିଧା ସତ୍ତ୍ୱେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ ଆଉ ଏଇଟା ରୋଗକୁ ସମ୍ପୂର୍ଣ୍ଣ ନିରାକରଣ କରେ ସେଥିଲାଗି ଓଡ଼ିଶାରେ ପାରମ୍ପରିକ ଔଷଧ ସହିତ ସ୍ୱାସ୍ଥ୍ୟ ସେବା ଜଡ଼ିତ ବୋଲି ଆମେ ସାଧାରଣ ଭାବେ କହିପାରିବା